ହଁ ହ୍ୟାଲୋ ହଁ ଆପଣଙ୍କର କ'ଣ କ'ଣ ସବୁ ଜଳଖିଆ ଜିନିଷ କ'ଣ ମିଳେ ଆପଣ ପ୍ଲେଟ୍ କ'ଣ କେତେ ଟଙ୍କା କ'ଣ ଅଛି ଆପଣଙ୍କ ରେଟ୍ ଟା ଟିକେ ଅଧିକା ଲାଗୁଛି ମୋତେ କ'ଣ ଅ ହଁ ନା ବେଶୀ ରେଟ୍ ଟା ବେଶୀ ହେଇଯାଉଛି ତ ଆମର ଏପଟେ ଟିକେ କମ୍ କରିବାରେ ସେଇଥିଲାଗି ପଚାରୁଥିଲି ବେଶୀ ରେଟ୍ ଟିକେ ହେଇଯାଉଛି ଆପଣ ଆମର ଗୋଟେ ଗୋଟେ ସିଙ୍ଗଡ଼ା ଅଳୁଚପ୍ ସବୁ ପାଞ୍ଚ ଟଙ୍କା ନାଖେ ଚାଲୁଛି ଆମର ଏପଟେ ସବୁ ପାଞ୍ଚ ଟଙ୍କା ନେଖା ଚାଲଛି ଗୋଟେ ଗୋଟେ ସିଙ୍ଗଡ଼ା ଆଳୁଚପ୍ ସବୁ ପାଞ୍ଚ ଟଙ୍କା ନେଖା ଚାଲୁଛି ହଁ ଅଛି ଆପଣ ଯଦି ଆସିବେ ବୋଲେ ମୁଁ ବୁଝିକି କହିବି କ'ଣ ହେଲାକି ଆପଣ ଆସିବେ ବୋଲେ ମୁଁ ବୁଝିକି କହିବି ଦେଖିକି କହିବି ଆପଣ ହଁ ଜାଗା ଅଛି କିନ୍ତୁ ଆମର ଏଇଠି ଟିକେ ମାନେ ଘର ଭଡ଼ା ଟିକେ ମିଳେନି ତ ବହୁତ କଷ୍ଟ ଟିକେ ଘର ମିଳିବାଟା ଏଇଥିଲାଗି ଦେଖିବାକୁ ପଡ଼ିବ କିନ୍ତୁ ମିଳିଯିବ ସେମିତି କିଛି ନାହିଁ ଆମର ଏଇଠି ଆସିଯିବ ପ୍ରାୟ ତିନି ହଜାର ପଇଁତିରିଶିଶହ ଖଣ୍ଡେ ଆସିଯିବ ଆମର ଏଇଠି ହଁ

ହଁ ହଁ ଚାଲିବ ସେମିତି କିଛି ନାହିଁ ଚାଲିବ ସେମିତି କିଛି ନାହିଁ ଚାଲିବ ଆମର ଏପଟେ ଆପଣ ଭଲ ଆପଣ ଏଇଠି ଖୋଲିଲେ ବି ଭଲ ରହିବ ଆମର ଏରିଆରେ କିଛି ଅସୁବିଧା ନାହିଁ ଆପଣ ଯାହା ଅସୁବିଧା ହେଲେ ବି ମୁଁ ଆପଣ ସପୋର୍ଟ କରିବି କିଛି ଅସୁବିଧା ନାହିଁ ଆପଣ ପାଇଁ ରୁମ ଦେଖିଦେବି କିଛି ଅସୁବିଧା ନାହିଁ ଆପଣଙ୍କର କ'ଣ ଅସୁବିଧା ହେଉଛି ବୋଲେ କହିବେ ହଁ ହଁ ଅଛି ଜାଗା ଆମର ଗୋଟେ ମାନେ ଆମ ଆମ ଘରଠୁ କେତେ ଦୂର ଟିକେ ଛାଡ଼ିକି ଗୋଟେ ଜାଗାଟେ ଅଛି ସେଇଟାକୁ ମୁଁ ଦେଖିକି ଆପଣଙ୍କୁ କଣ୍ଟାକ୍ଟ କରିବି କଣ୍ଟାକ୍ଟ କରିକି ଆପଣଙ୍କୁ କହିବି ଆମର ଏପଟେ ଚାଲଛି କୋଡ଼ିଏ ହଁ କରୁଛନ୍ତି ଭଜା ଟିକେ ଦଉଛନ୍ତି ଆଉ ଚଟଣୀ ଦଉଛନ୍ତି ଏକ୍ସଟ୍ରା